ବ୍ରହ୍ମାଣ୍ଡ ଏତେ ବଡ଼ ଯେ ଆମେ ଏ ଯାଏ ମଧ୍ୟ ଜାଣିପାରୁନି ବ୍ରହ୍ମାଣ୍ଡରେ ଅନେକ ଗ୍ରହ ନକ୍ଷତ୍ର ତାରାପୁଞ୍ଜି ଆଦି ରହିଛି ସୂର୍ଯ୍ୟ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଚାରିପଟେ ଆଠଟି ଗ୍ରହ ଘୁରୁଛନ୍ତି ଯେଉଁଟାକି ହେଲା ବୁଧ ଶୁକ୍ର ପୃଥିବୀ ମଙ୍ଗଳ ବୃହସ୍ପତି ଶନି ନେପଚ୍ୟୁନ୍ ରହିଛି ସେମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛିି ଯେପରିକି ପୃଥିବୀର ଚନ୍ଦ୍ର ଯେପରି ସମସ୍ତଙ୍କ ଉପଗ୍ରହ ରହିଛି ବୃହସ୍ପତି ଗ୍ରହର ସବୁଠାରୁ ଅଧିକ ଉପଗ୍ରହ ରହିଛି ଏତଦବ୍ୟତୀତ ନକ୍ଷତ୍ର ଗ୍ରହଣ ପୁଞ୍ଜି ସପ୍ତର୍ଷି ମଣ୍ଡଳ ରହିଛି ସପ୍ତର୍ଷି ମଣ୍ଡଳର ଆକାର ଦେଖିବାକୁ ପ୍ରଶ୍ନବାଚୀ ଚିହ୍ନ ବୋଲି ସପ୍ତର୍ଷି ମଣ୍ଡଳର ତାରକାମାନଙ୍କର ନାମ ହେଉଛି ପୁଲହ ପୁଲସ୍ତ୍ୟ ଅଙ୍ଗିରା ଅସ୍ତ୍ରୀ ବଶିଷ୍ଟ ମରିଚି ଓ ପୁଲହ ଓ ପୁଲସ୍ଥ୍ୟ ତାରାକାର ଠିକ ଆଗକୁ ଗଲେ କ୍ରତୁ ନକ୍ଷତ୍ରକୁ ପହଞ୍ଚିଥାଏ ଏହା ବ୍ରହ୍ମାଣ୍ଡର ଉତ୍ତର ଦିଗରେ ଅବସ୍ଥିତ ତେଣୁ ଏହି କ୍ରତୁ ନକ୍ଷତ୍ର କାରଣରୁ ଉତ୍ତର ଦିଗରେ ଆକାଶ ସ୍ଥିର ରହିଥାଏ ଏହା ବ୍ୟତୀତ ଗ୍ରହର ପୁଞ୍ଜି ବୋଲି ଆଉ ଅନେକ ରହିଛି